ଦେଖିବ ପ୍ରଥମେ ଆମର କେଉଁ ସ୍କୁଲରେ ଶିକ୍ଷକ ନାହାଁନ୍ତି କେଉଁ ଗାଁକୁ ରାସ୍ତା ନାହିଁ ପାଣି ନାହିଁ ତାର୍ ପାଣିର ସମସ୍ୟା ଦୂର କରିବା ପାଇଁ କେମିତି କ'ଣ କରାହବ ସେ ଗଣମାଧ୍ୟମ ଦ୍ୱାରା ହିଁ କିଛି ଦେଖେଇଲେ ସେ ଗାଁକୁ ସୁବିଧା ହେବ ଆଉ ତା ବାଦେ ଆମର କେଉଁ ଗାଁରେ ପିଲାମାନଙ୍କୁ ସେବା ପାଇଁ ତାଙ୍କର ଅଙ୍ଗନବାଡ଼ି କେନ୍ଦ୍ର ଅଛି କି ନାହିଁ ସେମାନଙ୍କୁ ସମାନ ଭାବରେ ତାଙ୍କୁ ଯେଉଁ ଯେଉଁ ପାଠ ପଢ଼ା ହଉଛି କି ନାହିଁ ଅଙ୍ଗନବାଡ଼ିରେ ଯେଉଁ ଯେଉଁ ଖାଦ୍ୟ ଦିଆହଉଛି କି ନାହିଁ ସେଇଟା ମିଳୁଛି କି ନାହିଁ ସେଇଟା ବି ଦେଖୁ ଦେଖାଯାଉଛି ତାପରେ ଆମର ବୁଢ଼ାବୁଢ଼ୀ ମାଁ ମାନେ ବାପାମାନେ ଯେଉଁମାନେ ଭତ୍ତା ପାଉଛନ୍ତି ସେମାନେ ଭତ୍ତା ଠିକ ସମୟରେ ପାଉଛନ୍ତି କି ନାହିଁ କେଉଁମାନେ ବାଦ୍ ପଡ଼ିଛନ୍ତି ସେଇଟା ବି ଦେଖଉଛନ୍ତି ତାପରେ ଗାଁ ଇଏ ଯେଉଁ ଆମର ଘର ଘର ତିଆରି ହଉଛି କି ନାହିଁ ଘର ବାଣ୍ଟିବାରେ ସେମାନେ ପାଉଛନ୍ତି କି ନାହିଁ ଯେଉଁମାନଙ୍କର ଲିଷ୍ଟ ନାଁ ଅଛି ସେମାନେ ପାଉଛନ୍ତି ନା ଆଉ ଅନ୍ୟଜଣ ପାଉଛନ୍ତି ସେଇଟା ବି ସେମାନେ ତଦାରଖ କରୁଛନ୍ତି ଆଉ ଯେଉଁମାନେ ପାଉଛନ୍ତି ସେମାନେ ପଇସା ପାଉଛନ୍ତି କି ନାହିଁ ସେସବୁ ବି ସେମାନେ ଗଣମାଧ୍ୟମରେ ଦେଖିକି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଗଣମାଧ୍ୟମ ଦ୍ୱାରା ଆ ଦେ ସେମାନଙ୍କୁ ସୁଭା ସୁବିଧା ଦିଆଯାଉଛି